ନୃତ୍ୟ ଗୀତ ପରି ଖେଳ ମଧ୍ୟ ଲୋକଙ୍କୁ ଆନନ୍ଦ ପ୍ରଦାନ କରିଥାଏ ଖେଳ ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହେ ଯାହା ଫଳରେ ଲୋକ ମାନେ ମଧ୍ୟ ରୋଗମୁକ୍ତ ରୁହନ୍ତି ବିଭିନ୍ନ ପ୍ରକାର ଖେଳ ଖେଳିବା ଦ୍ୱାରା ସମସ୍ତେ ସମସ୍ତ ପ୍ରକାର ଚାପରୁ ମଧ୍ୟ ମୁକ୍ତ ରୁହନ୍ତି ପ୍ରାୟତଃ ଯଦି ଜଣେ ଲୋକ ମାନସିକ ଚାପରେ ରହେ ତେବେ ସେ ଖେଳିବା ଦ୍ୱାରା ତା'ର ସମସ୍ତ ଚାପ ଦୂର ହୋଇଥାଏ ପ୍ରାୟ ତଃ ସମସ୍ତେ ଖେଳିବାକୁ ବହୁତ ପସନ୍ଦ କରିଥାନ୍ତି କାରଣ ଖେଳ ହେଉଛି ଲୋକମାନଙ୍କର ଗୋଟିଏ ଜୀବିକା ସଦୃଶ